ପରିବର୍ତ୍ତିତ ଜଳବାୟୁ ଆମ ଅଞ୍ଚଳରେ କୃଷିକୁ ବହୁତ ପ୍ରଭାବିତ କରୁଛି ଏପରି ବନ୍ୟା ମରୁଡ଼ି କଠିନ ଶୀତ ବାତ୍ୟା କୁଆପଥର ମାଡ଼ କୃଷକମାନେ ଏହି ପ୍ରତିିବନ୍ଧକ କ୍ଷତିର ଉଚିତ ମୁକାବିଲା ସରକାର ସାହାଯ୍ୟ କଲେ ହୋଇପାରିବ